ମୋତେ ରୋଷେଇ ଘରେ କମ୍ ସେ କମ୍ ଏକ ଘଣ୍ଟା ଲାଗେ ଆଉ ଯେଉଁ ରେସିପିର ଜଟିଳତା ନଜାଣି ଖାଦ୍ୟ ପ୍ରସ୍ତୁତ କରିବାକୁ ଗଲେ ସେହି ରେସିପି ଏକ ଘଣ୍ଟାରୁ ଦୁଇଘଣ୍ଟା ମଧ୍ୟ ଲାଗିଯାଏ କାରଣ ରେସିପି ବନେଇବାକୁ ହେଲେ ସଠିକ୍ ଜ୍ଞାନର ଆବଶ୍ୟକ ହେବାକୁ ଅଛି ସଠିକ୍ ଜ୍ଞାନ ମାନେ ତା'ର ସାମଗ୍ରୀ କେତେ ଦରକାର କଣ ସବୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ ଯଦି ସେଇ ସମୟରେ ସେଇ ସାମଗ୍ରୀ ମିଳି ନଥିଲେ ଦୋକାନରୁ ଆଣିବାକୁ ମଧ୍ୟ ପଡ଼ିଥାଏ ତା'ର ପରିମାଣ ଅନୁସାରେ ସବୁ ରଖି ବନେଇବାକୁ